ମୋର ନାମ ସୁହାନି ବେହେରା ଏବଂ ମୋ' ବାବାଙ୍କ ନାମ ସୁବାଶ ଚନ୍ଦ୍ର ବେହେରା ଏବଂ ମୋ ମାଙ୍କ ନାମ ରିନାମଣୀ ବେହେରା ଆମେ ଘରେ ତିନି ଭାଇ ଭଉଣୀ ଆମର ଏକ ବଡ଼ ପରିବାର ଅଛି ଏବଂ ଆମ ଗ୍ରାମ ନାମ ହେଉଛି ଆଳୁଖଣ୍ଡିଆ ଆମର ଜିଲ୍ଲା ଖୋର୍ଦ୍ଧା ଏବଂ ମୋତେ ବି ମୋର ଏମ୍ ହେଉଛି ନର୍ସିଂ କରିବା କିମ୍ବା ଏହି ଆମ ଦେଶକୁ ଦେଶରେ ସେବା କରିବା